ହ୍ୟାଲୋ ମୁଁ ହ୍ୟାଲୋ ସାର୍ ମୁଁ ଜଗତସିଂପୁରରୁ କହୁଥିଲି ସାର୍ ଆପଣଙ୍କ ଦୋକାନରୁ ମୁଁ ଏଇ ଗୋଟେ ଜ୍ୟାକେଟ୍ ଆଣିଥିଲି ସ୍ମୁଥ୍ ପୁରା ବହୁତ ଭଲ ଜ୍ୟାକେଟ୍ ପୁରା ସ୍ମୁଥ୍ ଜ୍ୟାକେଟ୍ କମ୍ପାନୀ ବ୍ରାଣ୍ଡ ହେଉଛି ପିଟର୍ ଇଣ୍ଡିଆ ପିଟର୍ ଇଂଲଣ୍ଡ କମ୍ପାନୀ ଭଲ ବ୍ରାଣ୍ଡେଡ଼୍ କମ୍ପାନୀ ସ୍ମୁଥ୍ ପୁରା ଫିଟିଙ୍ଗ ବି ଭଲ ଅଛି ବହୁତ ବଢ଼ିଆ ଲାଗୁଛି ପିନ୍ଧିବାକୁ ଆଉ ଆମକୁ କ'ଣ କହିବି ସାର୍ ଯେ ଆର ଫାଉଣ୍ଡେସନ୍ ଓନର୍ ଯେ ଆର ଯେ ଆକୁ ଯିଏ ତିଆରି କରିଛନ୍ତି ବହୁତ ସୁନ୍ଦର ପିଟିଙ୍ଗ ଅଛି ତ ସବୁ କିଛି ଏକଦମ୍ ବଢ଼ିଆ ଅଛି ସାର୍ ମୁଁ କ'ଣ କହିବି ଜାଣିପାରୁନି ତ ଏକରେ ରେଟ୍ ବି ଭଲ ଅଛି କ୍ଵାଲିଟି ଭଲ ଅଛି ଭଲ ବଢ଼ିଆ ଏକ ଜିନିଷ ଜିନିଷ କ୍ଵାଲିଟି ବି ବିଷୟରେ ବହୁତ ଶୁଣିଛି କିନ୍ତୁ ବହୁତ ବ୍ରାଣ୍ଡ ଜିନିଷ ଇଏ ସ୍ମୁଥ୍ କ୍ଵାଣ୍ଟିଟି ସବୁ ଠିକ୍ଠାକ୍ ଅଛି କପଡ଼ାରେ କାରିଗରଠାରୁ ଆରମ୍ଭ କରି ସବୁ ଠିକ୍ ଅଛି ବ୍ଲାକ୍ ଜ୍ୟାକେଟ୍ ମୁଁ ଗୋଟେ ଅର୍ଡ଼ର୍ କରିଥିଲି ସାର୍ ଏତେ ସାର୍ ବଢ଼ିଆ ପଡ଼ିଲା ଆଜି ଜିନିଷଟା ସାର୍ ନକହିଲେ ବି ହେବନି ସାର୍ ପିଟର୍ ଇଂଲଣ୍ଡ ଯେଉଁ କମ୍ପାନୀ ସାର୍ ମୁଁ ଆଣିଥିଲି ହଁ ସାର୍ ଏତେ ସ୍ମୁଥ୍ ପୁରା ପୁରା ସାର୍ ଫିଟିଙ୍ଗ ଠିକ୍ଠାକ୍ କପଡ଼ା ବି ଭଲ ଆଜ୍ଞା ସାର୍ ଆଜ୍ଞା ସାର୍ ଫିଟିଙ୍ଗ ବି ଠିକ୍ଠାକ୍ ଅଛି ସବୁ ଠିକ୍ଠାକ୍ ଅଛି ରେଟ୍ ବି ଭଲ ଅଛି ଯେ ପଇସା ହିସାବରେ ଭଲ ମେଣ୍ଟେନ୍ କରୁଛୁ ବଡ଼ିକି ଆଜ୍ଞା ବ୍ଲାକ୍ ଜ୍ୟାକେଟ୍ ବ୍ଲାକ୍ ଜ୍ୟାକେଟ୍ ଗୋଟେ ଆଣିଥିଲି ଆଜ୍ଞା ସାର୍ ଫିଟିଙ୍ଗ ସବୁ ଠିକ୍ଠାକ୍ ଅଛି ଯେଉଁ ହିସାବରେ ମୁଁ କହିଥିଲି ସେଇ ସାର୍ ଠିକ୍ଠାକ୍ ଫିଟିଙ୍ଗ ଅଛି ଯ ସବୁ ବହୁତ ସୁନ୍ଦର କାରିଗରୀ ହୋଇଛି ବଢ଼ିଆ ହୋଇଛି ସେଇ ଟାଇପ୍ର ଭଲ ହୋଇଛି

ଆଜ୍ଞା ସ୍ମୁଥ୍ ପୁରା ଅଛି ଜ୍ୟାକେଟ୍ଟା ପୁରା ସ୍ମୁଥ୍ ଲାଗୁଛି ବଢ଼ିଆ ମାନେ ବ୍ରାଣ୍ଡେଡ଼୍ କମ୍ପାନୀ ଭଲ ଅଛି ପିଟର୍ ଇଂଲଣ୍ଡ ପୁରା ଭଲ କମ୍ପାନୀ ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ କ୍ୱାଲିଟି ଭଲ ଅଛି କ୍ୱାଲିଟି ଭଲ ସେ ଗ୍ୟାରେଣ୍ଟି ବି ଅଛି ବର୍ଷ ୱାନ୍ ଇୟର୍ ଗ୍ୟାରେଣ୍ଟି ଅଛି ଭଲ ପଇସା ଭଲ ମେଣ୍ଟେନ୍ କରୁଛନ୍ତି ଆଉ ପ୍ରଡ଼କ୍ଟ ଭଲ ଆସିଛି ସାର୍ ସେଇଥିପାଇଁ ଆପଣ କଲ୍ କରିଥିଲି ଥ୍ୟାଙ୍କସ୍ ଯେଉଁ କହିବାକୁ ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ହଁ ଯେ ପ୍ରଡ଼କ୍ଟ ଭଲ ଆସିଥିଲା ହଁ ଭଲ ଆସିଛି ସେଇ ଟାଇପ୍ର ଜିନିଷ କ୍ଵାଲିଟି ଜିନିଷ ଭଲ ହେଲେ ସବୁ ଭଲ ହେବ ଆଜ୍ଞା ସାର୍ ଏଇ ଟାଇପ୍ର ଜ୍ୟାକେଟ୍ ପ୍ରାଯତଃ ମୁଁ ଅର୍ଡ଼୍ର୍ ଆଣିଛି କେତେଟା ପ୍ରାୟ ଭଲ ଆସେନି ସବୁ ଖରାପ ଆସିଛି କିନ୍ତୁ ସାର୍ ଏଥର କ୍ୱାଲିଟି ଭଲ ମେଣ୍ଟେନ୍ କରୁଛି ବଡ଼ି ଫିଟିଙ୍ଗ ବି ଠିକ୍ଠାକ୍ ଅଛି ସାର୍ କପଡ଼ା ବି ଭଲ ପିଟର୍ ଇଂଲଣ୍ଡର ଯେତିକ ବ୍ରାଣ୍ଡ ସାର୍ ସବୁ ଭଲ ହିଁ ଆସୁଛି ଆଜ୍ଞା ସାର୍ ଭଲ ସ୍ମୁଥ୍ କପଡ଼ା ଅଛି